ପ୍ରଥମତଃ ସ୍ୱାସ୍ଥ୍ୟରେ ହିଁ ସମ୍ପଦ କୌଣସି ସ୍ୱାସ୍ଥ୍ୟ ହିଁ ସ୍ୱାସ୍ଥ୍ୟ ଠିକ୍ ନଥିଲେ ଆମର ମାନସିକ ଏବଂ ମାନସିକ ଏବଂ ଚେତନାର ବହୁତ ଅଭିବୃଦ୍ଧି ଅଭିବୃଦ୍ଧି ଘଟିଥାଏ ତ ସ୍ୱାସ୍ଥ୍ୟର ଠିକ ରହିବା ସଦାବେଳେ ସମାଜ ଏବଂ ନିଜ ପାଇଁ ଉପଯୁକ୍ତ ଉପଯୋଗୀ ଭାରତୀୟ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା ସଠିକ ରୂପେ ନ ହୋଇଥିଲେ ମଧ୍ୟ